ଖେଳ ମଧ୍ୟ ଆମକୁ ସୁସ୍ଥ ରଖୁଛି କାହିଁକିନା ବଡ଼ ବଡ଼ ଲୋ ପରିବାରର ପିଲାମାନେ ସେମାନେ କେବେ ବି ଘରରୁ ବାହାରୁ ନାହାଁନ୍ତି ସେମାନେ ସବୁବେଳେ ଘରେରେ ରହିକିନା ମୋବାଇଲ୍ ଟିଭି ଇତ୍ୟାଦି ପ୍ରକାରର ସବୁ ଏହିସବୁ ପ୍ରକାରର ଜିନିଷ ସେମାନେ ଦେଖୁଛନ୍ତି ଆଉ ଆମର ଓଡ଼ିଶାରେ ଏହିସବୁ ନଥାଏ ଯେହେତୁ ଓଡ଼ିଆମାନଙ୍କର ଛୁଆମାନେ ସେମାନେ ଏତେ ବିି ମୋବାଇଲ୍ ଦେଖୁନାହାନ୍ତି ସେମାନେ ପ୍ରାୟତଃ ଖେଳ ଖେଳକୁଦରେ ମଜିତ ରହନ୍ତି ସେମାନେ ସବୁ ପିଲେ ଖେଳକୁଦରେ ରହିବା ସହିତ ତାଙ୍କର ଗୋଟେ ବ୍ୟାୟାମ ହୋଇଯାଉଛି ସେସବୁ ହେଉଛିି ଗୋଟେ ଗୋଟେ ବ୍ୟାୟାମ ସେମାନଙ୍କୁ ହା ହାଡ଼ ଗୁଡ଼ାକୁ ବି ସେଇପରି ଶକ୍ତ ହୋଇଯାଉଛି ଏହିସବୁ କଲେ ତାଙ୍କର ଶରୀର ବି ସୁସ୍ଥ ରହୁଛି ସବୁବେଳେ ଘରେ ବି ବସି ରହିବା ବି ଭଲ ନୁହେଁ ତେଣୁ ମଝିରେ ମଝିରେ ଟିକେ ଖେଳକୁଦକୁ ବି କରିବା ଉଚିତ ଯେଉଁମାନେ ବ୍ୟାୟାମ କରୁଛନ୍ତି ସେମାନଙ୍କ ପାଇଁ ତ ଖେଳ ନଖେଳିଲେ ବି ହବ କିନ୍ତୁ ଖେଳ ଦ୍ୱାରା ଆମକୁ ଶରୀର ବି ସୁସ୍ଥ ରହୁଛି ଆଉ ଆମ ନିଜକୁ ବି ଭଲ ଲାଗୁଛି ସାଙ୍ଗ ସହିତ ଙ୍କ ସହିତ ଖେଳିଲେ ଏଇଟା ହେଉଛି ଗୋଟେ ଗୋଟେ ପ୍ରକାରର ବ୍ୟାୟାମ ଗୋଟେ ଯେମିତିକି ଆମେ ହକି ଖେଳିଲେ ସେଇଟା ହାତ ବାଜୁଛି ଏଇଟା ହେଉଛି ଗୋଟେ ଗୋଟେ ବ୍ୟାୟାମ ଏହି ପ୍ରକାର ଅନେକ ଖେଳ ଅଛି ଯେଉଁଗୁଡ଼ିକ କଲେ ଆମକୁ ବ୍ୟାୟାମ କରିବା ଦରକାର ନାହିଁ ଆଉ ଆମର ଶରୀରରେ ବି ସୁସ୍ଥ ରହିବ